ହଁ ମୁଁ ଆପଣ ଆପଣ ଫୋଟ ଶାଶ୍ଵତୀ ଫୋଟ ଷ୍ଟୁଡ଼ିଓରୁ କହୁଥିଲେ ଟି ହଁ ହଁ ଆକ୍ଚୁଲି ଆମର ଗୋଟେ ପ୍ରେୱେଡ଼ିଙ୍ଗ୍ ସୁଟ୍ ହେଇଥାଆନ୍ତା ଆମର ବହାଘରଟା ଗୋଟେ ଅଛି ଟି ମୋର ଭିଣେଇ ଭେଣେଇଙ୍କର ବାହାଘର ଅଛି ତ ତାଙ୍କରଟା ତାଙ୍କର ଦଶ ତାରିଖ ବାହାଘର ଅଛି ଆ ଆଉ ହଁ ହଁ ହଁ ଯେ ହେଲେ ଦଶ ତାରିଖରେ ବାହାଘରଟା ଅଛି ଏଇ ଏଇ ପାଞ୍ଚ ଛଅ ତାରିଖରେ ଫୋଟ ସୁଟ୍ଟା କଲେ ହୁଅନ୍ତାନି ଆପଣ ସେଇଟା କହୁନାହାନ୍ତି କେଉଁଟା ଆପଣ କେଉଁଟା କହୁନାହାନ୍ତି ଭଲ ହେବ ସିନେରୀ ଟାଇପ୍ର କିଛି ଏମିତିକି ଆଉ କିଛି ଭଲ ଭଲ ସିନ୍ ଚାର୍ଜେସ୍ କେତେ କେତେ କେମିତି ଚାର୍ଜେସ୍ ରହୁଛି ଆପଣଙ୍କର ତାହେଲେ ଆପଣ କହୁଛନ୍ତି ଆପଣଙ୍କ ଯେଉଁ କ୍ୟାମେରାମ୍ୟାନ୍ ଯେଉଁ କ୍ୟାମେରା ବଏ ଯେଉଁ ଲାଇଟିଂଫାଇଟିଂ ପାଇଁ ଯେଉଁ ସବୁ ଯିବେ ସେ ସବୁ ଆପଣ ଗାଡ଼ି ପ୍ରୋଭାଇଡ଼୍ କରିବେନି ନାଇଁ ତାହାଲେ ଆମେ ମୋ ମୋ ଗାଡ଼ିରେ ପଳେଇବୁ ଆଉ ଆପଣ ଆମୁ ଆପଣ ଫୋଟ ଭଲ ଆସିବଟି ଫୋଟ ପୁରା ଏମିତି ମାନେ ପୁରା ଟପ୍ କ୍ଳାସ୍ ଫୋଟ ଆସିବ କେତେ ନେବେ ଟିକିଏ ଆଡ଼ଭାନ୍ସ୍ କହିଦେଉନାହାନ୍ତି ଆପଣ କହୁଛନ୍ତି ଆପଣ କହୁଛନ୍ତି ସମୁଦାୟ ଓପରେ ପଚାଶ ହଜାର ନେବେ ତ ଆଡ଼ଭାନ୍ସ୍ ଟିକିଏ କମ୍ ଟିକିଏ ନେଲେ ହୁଅନ୍ତାନି ହେଲେ ଯେମିତିକି ଦଶ ହଜାର ଟିକିଏ କୋଡ଼ିଏ ହଜାର ଟିକିଏ ଆଚ୍ଛା

ଆପଣ ଟିକିଏ ଆପଣ ଟିକିଏ ପଠାଉନାହାନ୍ତି ମୋ ଏଇ ନମ୍ବର୍ରେ ଟିକିଏ ଡିଟେଲସ୍ ଗୁଡ଼ାକ ଫୋଟ ଫୋଟ ଯେଉଁଗୁଡ଼ାକୁ ଆପଣଙ୍କର ଯେଉଁଗୁଡ଼ା ଡେମୋ ଗୁଡ଼ା ପଠାଉନାହାନ୍ତି ଲାଇଟିଂ ଲାଇଟିଂ ପାଇଁ କେତେଜଣ ରଖିଛନ୍ତି ଆପଣ କ୍ୟାମେରାମ୍ୟାନ୍ ଉଇଥ ଲାଇଟିଂ ହେଉ ଠିକ ଅଛି ମୁଁ ଆପ